କାନଫୁଲଟେ ଆଣିଥିଲି ଭଲ ଦେଖାଗଲା ବି ଭଲ କମ ଦାମରେ ବହୁତ ଦିନ ବି ଲାଷ୍ଟିଙ୍ଗ କଲା ରଙ୍ଗ ଛାଡ଼ିଲାନି ଭଲ ଲାଗିଲା ମୋତେ ବହୁତ ଭଲ ଦିଶୁଥିଲା ସୁନ୍ଦର ଦିଶେ ସେଟା ବହୁତ କମ୍ ଦାମ୍ରେ ଆଣିଥିଲି ପୁରା ଭଲ ଲାଗିଲା ମୋତେ ସୁନ୍ଦର ଲାଗେ ସେ କାନଫୁଲଟା ଆଉ ରଙ୍ଗ ବି ପୁରା ସେ ପୁରା ସାଇନିଙ୍ଗ ମାରେ ରଙ୍ଗ ଛାଡ଼ିଲାନି ପୁରା ବହୁତ ଭଲ ଲାଗିଲା ଭଲ ଲାଗିଲା ବହୁତ ରଙ୍ଗ ଗଲାନି ଭଲ ଦେଖାଗଲା